କୋଭିଡ଼ ଉଣେଇଶ ମହାମାରୀ ଦୁଇ ହଜାର ଉଣେଇଶରୁ ଦୁଇ ହଜାର କୋଡ଼ିଏ ପର୍ଯ୍ୟନ୍ତ ମହାମାରୀ ପ୍ରବଳ ଭାବରେ ମାଡ଼ି ଯାଇଥିଲା ଅତ୍ୟଧିକ ଭ୍ରମଣ ସ୍ଥଳ ମଧ୍ୟ ବନ୍ଦ ଥିଲା କାରଣ ମହାମାରୀ ବହୁତ ଜୋରସେ ବ୍ୟାପି ଯାଇଥିଲା ଲୋକ କେହି ଘରୁ ବାହାରୁନଥିଲେ ଲୋକମାନେ ସବୁ ମହାମାରୀରେ ପିଡ଼ିତ ହୋଇଥିଲେ ଏବଂ ସେଥିପାଇଁ ଭ୍ରମଣ ଅଞ୍ଚଳ ଗୁଡ଼ିକ ସବୁ ବନ୍ଦ ଥିଲା କାରଣ ଲୋକେ ସେଠିକୁ ଗଲେ ଅନ୍ୟମାନଙ୍କ ଦ୍ୱାରା ବ୍ୟାପି ଯିବେ ଏବଂ କରୋନା ଦ୍ୱାରା ଲୋକମାନେ ବହୁତ ଦୁଃଖ ବିତେଇଛନ୍ତି ଏବଂ ଦୁଃଖରେ ସବୁ ଜୀବନ କାଟିଛନ୍ତି ଦୁଇ ହଜାର ଉଣେଇଶରୁ ଦୁଇ ହଜାର କୋଡ଼ିଏ ପର୍ଯ୍ୟନ୍ତ ବହୁତ ଲୋକ ହନ୍ତସନ୍ତ ହୋଇଛନ୍ତି କେହି ଲୋକ ଅଧା ଲୋକ ମରିଯାଇଛନ୍ତି କେହି ଲୋକ ବଞ୍ଚିଛନ୍ତି ଏବଂ ସେଥିପାଇଁ ପ୍ରଯଟ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ବନ୍ଦ ରଖିଛନ୍ତି